ଆମ ଅଞ୍ଚଳରେ କୃଷି ଠିକା ସେବା ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଚାଲିବ କାହିଁକିନା କାହା ଗାଁ ଗହଳିରେ ଚାଷ କରିବା ପାଇଁ କାହାର ବିଲ ବାଡ଼ି ନଥାଏ ସେମାନେ ଅନ୍ୟ ଲୋକର ବିଲ ବାଡ଼ିକୁ ନେଇକି ଚାଷ କରନ୍ତି କିଏ ତ ଧାନ ଚାଷ କରେ କିଏ ତ ପରିବା ଚାଷ କରେ ଏମିତି ଚାଷ ଠିକା ଦାରଠୁ ଠିକା ନେବା ଦ୍ଵାରା ସେମାନେ ଚାଷ ବାସ କରନ୍ତି ଚାଷ କରିବା ଦ୍ଵାରା ତାଙ୍କର ପରିବାର ମୁଁ ମୋର ଭରଣ ପୋଷଣ ହୁଏ ବିଭିନ୍ନ ପ୍ରକାର ତାଙ୍କର ଅସୁବିଧାର ଅସୁବିଧା ଯୋଉ ସମ୍ମୁଖୀନ ହୁଅନ୍ତି ସେଇଠୁ ଦୂର ହୁଅନ୍ତି ନିଜର ନଥିବା ଦ୍ଵାରା ଅନ୍ୟ ଜଣଙ୍କର ଯିଏ ବିଲ ବାଡ଼ିକୁ ଠିକାଦାରରେ ନେବା ଦ୍ଵାରା ନିଜର ପରିବାର ଠିକରେ ତୁଲେଇ ପାରନ୍ତି